ଏଇଠି ସାମାଜିକ ଗଣମାଧ୍ୟମ ଦ୍ୱାରା ଯେଉଁ ଡାନ୍ସ କ୍ଲବ୍ ମାନଙ୍କରେ ଶିଖାଯାଏ ସେଥିପାଇଁ ଲୋକମାନେ ଟଙ୍କା ଖର୍ଚ୍ଚ କରିକି ସେମାନେ ସେଠିକୁ ଯାଇକି ଶିଖନ୍ତି କିନ୍ତୁ ଏଇ ଯେଉଁ ଅନଲାଇନ୍ ଡ୍ୟାନ୍ସ ଟିୟୁଟୋରିଆଲ ପରେ ଟେକ୍ନୋଲୋଜିରେ ଯେଉଁ ନୃତ୍ୟ ଶିଖାଯାଉଛି ତାହାକୁ ଦେଖି ଲୋକମାନେ ଆଉ ତାଙ୍କୁ ଚିନ୍ତା କରିବାର ପଡ଼ୁନି ଚିନ୍ତା କରିବାକୁ ପଡ଼ୁନି ସେମାନେ ଘରେ ଥାଇକି ମଧ୍ୟ ଅନଲାଇନ୍ ମାଧ୍ୟମରେ ଡାନ୍ସ ଶିଖି ପାରୁଛନ୍ତି